ହ୍ୟାଲୋ ଡେଲିଭରି ବଏ ମାନେ କାହିଁ ଗଲେ ଏତେ ବେଳୁ ଆମେ ଫୋନ୍ କରୁଛୁଁ ଫୋନ୍ ବି ନେଇଁ ରିସିଭ୍ କର୍ବାର୍ ଖାନା କାଜୀ ତିନ୍ ଚାର୍ ଘଣ୍ଟା ହେଲା ନ ଖାନା କାଜୀ ଫୋନ୍ କରାହେଇଛେ ସେଟା ଭି ଏଛେନ୍ କି ବି ଫୋନ୍ ରିସିଭ୍ ଉଠାବାର୍ କି ଆମ୍ କେ ଇଟା ଲେଟ୍ ହେବା କି କାଇଁଟା ହେବା ବୋଲି ନେଇଁ କହେବାର ତମେ କାଇଁ ହେନ୍ତା ହଉଛ ଫୋନ୍ ଇଟା ଖାନା ପଠାବାର କେ ଏନ୍ତା ପଇସା ଦଉଛୁଁ ମାହାଲିଆ ପଇସା ଦେଉଛୁଁ କାଇଁ ଖାନା ବି ତମେ ଆନି ଦେବାକେ ହେନ୍ତା ଇ ଟା ଲାଗୁଛେ ଆଜି ଠାନୁ ତମ୍ କେ ପଇସା ପତର ନି ଦିଆ ହେଇ ଥାଇ ଖାନା ମାନେ ତମେ ଅର୍ଡ଼ର ଖାନା ନିଜେ ଘରେ ବାନାଲେ ଭଲ୍ ଅର୍ଡ଼ର ଦେବାର କାଜୀ ଭୂଲ୍ ହେଇଛେ ତମ୍ କେନ୍ତା ପଇସାଁଟ ଦବାର କଥା ତାର୍ ପରେ ତମର୍ ଖାନା ମାନେ ବି ଆସେ ନେଇଁ ପଇସା ଦେଉଛନ୍ ଯେ ଖୁବ୍ ଇଟା ହେଉଛ କାଇଁ